ହ୍ୟାଲୋ ହଁ ଟିକେ ଖାଦ୍ୟ ଟିକେ ଆଣିଲେ ଭଲ୍ ହବ ମୋର୍ ଖାନା ଖୁନି ନାଇଁ ନ୍ କିଛି ଅର୍ଡ଼ର୍ ଅର୍ଡ଼ର୍ ଦଉଛି ଜଲ୍ଦି ଆଣ ଜଲ୍ଦି ହଁ କେଉଁ ରେଷ୍ଟୁରାଣ୍ଟ ଆଣିବ ରୟାଲ୍ ପ୍ଲେସ୍ରୁ ଆଣିବ ରୟାଲ୍ ହୋଟେଲ୍ରୁ ଠିକ୍ ଅଛି ରୟାଲ୍ ହୋଟେଲ୍ରୁ ଆଣିଲେ ଖାଦ୍ୟରେ ଆମର୍ ବିରିୟଣୀ ଆଣିବ ଚିକେନ୍ ଆଣିବ ମଟନ୍ ଆଣିବ ସାଲଟ୍ ଟିକେ ଆଣିବ ତାପଛେ ପାଣି ବଟଲ୍ ଦୁଇଟା ଆଣିଥିବ ତାସହିତ ଆମର୍ କିଛି ମିଠା ବି ଆଣିଥିବ ମୁଁ ଲାଷ୍ଟ୍ ରେ ଟିକେ ମିଠା ଖାଏ ଏବଂ ତା ପରେ ପରେ କପେ ଆଣିଥିବ କ୍ଷୀର କପେ ଆଣିଥିବ ଆଉ ଏବଂ ଅତି ଶ୍ରୀଘ୍ର ଆସ ମସଲା ଯୁକ୍ତ ଖାଦ୍ୟ ବେଶୀ ଆଣିବନି ଯେପରି କମ୍ ମସଲା ଯୁକ୍ତ ଥିବ ଯେଉଁଟାକି ତେଲ ମସଲା ବେଶୀ ନଥିବ ସେଇଟା ଫ୍ରାଏ ଆଣିବ ଫ୍ରାଏ ସନ୍ତୁଳା ସନ୍ତୁଳା ଆଣିଲେ ଭଲ ସନ୍ତୁଳା ଆଣିଲେ ଆମକୁ ବହୁତ୍ ଭଲ୍ ଲାଗିବ ଯଦି ଦେହ ପକ୍ଷରେ ହିତକର ଅଟେ ସନ୍ତୁଳା ଖାଇକି ମୁଁ ଭଲ ଲାଗିବ ଆଉ ସବୁ ମସଲା ଯୁକ୍ତ କେତେବେଳେ ବି ଆଣିବ ନି ଡାଲି ଫ୍ରାଏ ଆଣିବ ନି ସାଧା ଡାଲି ଆଣିବ ତା'ପରେ ତରକାରୀ ସନ୍ତୁଳା ଆଣିବ ଠିକ୍ ଅଛି ଧରିକି ଆସ ଜଲ୍ଦି